ଆମେ ମୁଁ ତ ପ୍ରାୟତଃ ଗଛ ଜାମୁ ଗଛ ନଡ଼ିଆ ଗଛ ବାକି ଲେମ୍ବୁ ଗଛ ଏଗୁଡ଼ାକ ବହୁତ ଲଗାଏ ଶାଗ ଗଛ ଲଗାଏ ମୁନିଆ ଗଛ ଲଗାଏ କାରଣ ମୁଁ ଯେତିକ ଯାହାବି ଗଛ ଲଗେଇବି ତାହା ମୋତେ ଗଛ ତ ଲଗା ଗଛ ଲତା ଲଗେଇବା ପାଇଁ ବହୁତ ଭଲ ଲାଗେ କାରଣ ତା ଗଛ ଲତାରୁ ଯାହା ଆମେ ପାଉ ସେଗୁଡ଼ାକ ଖାଇବା ପାଇଁ ମୋତେ ବହୁତ ଆନନ୍ଦ ଲାଗେ କାରଣ ହେଉଛି ବାହାରେ ଯୋଉ ମାର୍କେଟ୍ରୁ ଆମେ କିଣିକିରି ଆଣୁଛନ୍ତି ଦୁନିଆ ସାର ଦୁନିଆ ପିଢ଼ିଆ ଦୁନିଆଁ ଏସବୁ ଯୋଉ ସାରଫାର ମିଳୁଛି ସ୍ପ୍ରେ ଔଷଧ ମିଳୁଛି ସେଗୁଡ଼ାକ ଯୋଉ ସ୍ପ୍ରେ ମାରିକି ମାର୍କେଟ୍କୁ ଆଣୁଛନ୍ତି ସେଗୁଡ଼ାକ ଯେତେବେଳେ ଦିନକୁ ଦିନ ଆଜି ଛୋଟ ପିଲାମାନଙ୍କର ଦେଖିବା ଆମେ ହାର୍ଟ ଆଟାକ୍ ହେଉଛି ଡାଇବେଟିସ୍ ବିପି ପ୍ରତ୍ୟେକ ଘରେ ଗୋଟେ ଗୋଟେ ସବୁ ବେମାର ପ୍ରାୟ ଲୋକ ବେମାର ପ୍ରତ୍ୟେକ ଘରେ ବେମାର ଲୋକ ଅଛନ୍ତି ଯୋଗୁଁ ଏଇ ଏଇ ଆମେ ଅଳସୁଆ ହେଇକିରି ନିଜେ କିଛି କରୁନାହାନ୍ତି ମାର୍କେଟ୍ ଉପରେ ବଜାର ଉପରେ ଆମେ ନିର୍ଭର କରନ୍ତି ତେଣୁ ଆଜି ଆମେ ଏଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆମ ଯଦି ନିଜେ ଗଛଲତା ବାରି ପଟେ ଲଗେଇବା ନିଜ ଗଛଲତାର ଯାହା ବି ଯାହା ଆସିବ ତାହା ଆମେ ଯଦି ଖାଇବା ତ ଆମ ଦେହକୁ ଅତି ସୁସ୍ଥ ରହିବ ଏବଂ ଗଛଲତା ଲଗାଇବା ଦ୍ୱାରା ଯୋଉ ଅମ୍ଳଜାନ୍ ମିଳେ ତାହା ଆମକୁ ଭରପୁର ଅମ୍ଳଜାନ୍ ମିଳିଲା ଆମ ତୁଳସୀ ଗଛ ଲଗେଇବା ଏବଂ ତାହା ଆମକୁ ବହୁତ ସୁସ୍ଥ ସବଳ ରହିବ ପରିବେଶ ବି ସୁନ୍ଦର ରହିବ